ନାଗରିକମାନଙ୍କୁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାର ଯୋଜନା ଅଛି ଯାହାକି ନାଗରିକମାନେ ସେହି ଯୋଜନାକୁ ବ୍ୟାଙ୍କ୍ ମାଧ୍ୟମରେ ପାଇଥାନ୍ତି ସରକାର ମାଗଣାରେ ସାଇକଲର ପଇସା ବ୍ୟାଙ୍କ୍କୁ ପଠେଇଥାନ୍ତି ନାଗରିକମାନଙ୍କୁ ମାଗଣାରେ ବହି ପତ୍ର ଡ୍ରେସ୍ ଇତ୍ୟାଦି ଯୋଗାଇ ଥାଆନ୍ତି ନାଗରିକମାନଙ୍କୁ ସରକାରଙ୍କ ତରଫରୁ ସ୍କୋଲାରଶିପ୍ ମଧ୍ୟ ମିଳିଥାଏ ଦ୍ୱାଦଶରେ ଭଲ ନମ୍ବର୍ରେ ଉତ୍ତୀର୍ଣ୍ଣ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ବ୍ୟାଙ୍କ ମାଧ୍ୟମରେ ପଇସା ପଠେଇଥା'ନ୍ତି ଯେଉଁଟାକି ତାଙ୍କୁ ଲ୍ୟାପଟପ୍ କିଣିବାରେ ସହାୟତା କରେ ଗରିବ ଶ୍ରେଣୀର ପିଲାମାନଙ୍କୁ ବିନା ପଇସାରେ ସରକାର ପାଠ ପଢ଼ାଉଛନ୍ତି